ନକ୍ଷତ୍ର ଆଉ ବ୍ରହ୍ମାଣ୍ଡ ବିଷୟରେ ପଢ଼ିଲେ ଆମେ ନକ୍ଷତ୍ରର ଗତିବିଧି କେଉଁଠି ବର୍ଷା ହବାର ଅଛି ଯେମିତି କେଉଁଠି କେଉଁଠି ବେଶୀ ଖରା ହବାର ଅଛି ଏସବୁ ବିଷୟରେ ଆମେ ଜାଣିପାରନ୍ତେ ଆଉ ଯଦି ବ୍ରହ୍ମାଣ୍ଡ ବିଷୟରେ ଆମେ ପଢ଼େ ପଢ଼ିବା କି ଜାଣିଶୁଣି ପାରିବା ଆଗକୁ କ'ଣ ହେବାର ଅଛି ଭଲମନ୍ଦ ଏସବୁ ଜାଣିପାରନ୍ତେ ଆଉ ଯେମତି ମାନେ ଦୁନିଆଁରେ କ'ଣ ସବୁ ହେଉଛି ବାହାର ବ୍ରହ୍ମାଣ୍ଡରେ ଅନ୍ୟ ସବୁ ଗ୍ରହରେ କେଉଁ କେଉଁ ଜୀବଜନ୍ତୁ ସବୁ ଅଛନ୍ତି କି ପ୍ରାଣୀ ସେଇଠି ପାଣି ଅଛି କି ନାଇଁ ସେଇଠି ମାଟି ଅଛି କି ନାଇଁ ପାହାଡ଼ ପର୍ବତ ଅଛି କି ନାହିଁ କି ସେଇଠି ମଣିଷମାନେ ଗଲେ ବଞ୍ଚିପାରିବେ କି ନାଇଁ ଯେମତି ଏବେ ମାନେ ବୈଜ୍ଞାନିକ ମାନେ ଜାଣିଛନ୍ତି ମଙ୍ଗଳଗ୍ରହ ବିଷୟରେ କି ସେଇଠି ପାଣି ଅଛି ଆମେ ଯାଇକି ସେଇଠି ବସବାସ କରିପାରିବା ଜହ୍ନରେ ମାନେ ଲୋକମାନେ ରହିପାରିବେ କି ନାହିଁ ଏବେତ ଲୋକମାନେ ଜହ୍ନରେ ଯାଗା କିଣୁଛନ୍ତି ଆମେ ଜହ୍ନ ବିଷୟରେ ବି ବହୁତ କିଛି ଜାଣିପାରନ୍ତେ ଆମର ବ୍ରହ୍ମାଣ୍ଡରେ ବହୁତ କିଛି ମାନେ ଜିନିଷ ଅଛି ଯାହାକି ଯେ ଏବେ ଆମେ ଜାଣିପାରୁନେ କି ଆମେ ଜାଣିନାହେଁ ବି ଏସବୁ ବିଷୟରେ କିଛିକିଛି ଜାଣିବାକୁ ଚେଷ୍ଟା କରନ୍ତେ କି କ'ଣ ଯଦି ଆମେ ଯେଉଁ ନକ୍ଷତ୍ର କି ବ୍ରହ୍ମାଣ୍ଡ ବିଷୟରେ ଅଧ୍ୟୟନ କରନ୍ତୁ ତାହାଲେ ବହୁତ କିଛି ଜାଣିବାକୁ କି ବହୁତ କିଛି ଜାଣି ଲୋକମାନଙ୍କୁ ଜଣେଇବା ପାଇଁ ବି ଚେଷ୍ଟା କରନ୍ତୁ